ମୁଁ ନିକଟ ଅତୀତରେ ଗୋଟିଏ ଚାର୍ଜର୍ଟିଏ କିଣି ଥିଲି ଯାହାର ଦାମ୍ ଥିଲା ତିନିଶହ ଟଙ୍କା କିନ୍ତୁ ସେଇ ଚାର୍ଜର୍ଟି ମୋ ଫୋନ୍ରେ ବ୍ୟବହାର କରିଲା ବେଳେ ଚାର୍ଜର୍ଟି ଖରାପ ଅଛି ବୋଲି ମୁଁ ଜାଣିଲି କାରଣ ସେ ଫୋନ୍କୁ ମୋ ଚାର୍ଜର୍ ଚାର୍ଜ ଉଠାଉନାହିଁ